ହଁ ଆମେ ମାଛ ଧରୁଛୁ ମାଛ ଧରିବାକୁ ଝାଲ ଆଉ ବସି ଏସବୁ ରେଡି କରିକି ନେଇ ଯାଉଛୁ ନେଇଯାଇକରି ଜାଲ ଦେଇକିରି ମାଛ ଧରିଛୁ ମାଛ ଧରି ତାକୁ ବସି ଗୋଟେ ସାଇଡ୍ରେ ପକାଇକିରି ଉପରେ ମାଛ ଧରୁଛୁ ଆଉ ଜାଲ ସେଇ ସାଇଡ୍ରେ ପକାଉଛୁ ଆଉ ମାଛ ଧରିବାକୁ ଗଲେ ଗୀତ ଶୁଣୁନାହିଁ ଚୁପଚାପ ଗୋଟେ ଜାଗାରେ ସ୍ଥିର ହୋଇକି ବସି ରହୁଛୁ ଗୀତ ଗାଇଲେ କି ଗୀତ ଶୁଣିଲେ ମାଛ ରହିବନି ଆଉ କଥା କହିଲେ ମାଛ ରହିବନି ମାଛ ଚାଲିଯିବ ସେମିତି ଚୁପଚାପ ବସିକରି ମାଛ ଧରୁଛୁ ଚୁପଚାପ ବସିଥିଲେ ମାଛ ଜାଣିପାରିବନ କିଛି ସେଥିପାଇଁ ଚୁପଚାପ ବସିୁଛୁ ବେଶୀ ରହିଛୁ ଆଉ ମାଛ ଧରିବାକୁ ଆମକୁ ବହୁତ ଭଲ ଲାଗେ